ମୁଁ କିଶୋର କୁମାରର ଲାଇଫ ଶୁଣିଛି ବା ତାଙ୍କ ଗୀତରେ ଅନୁଭୂତି ମଧ୍ୟ କରିପାରିଛି ଆଉ ତା'ର ଗୀତ ଶୁଣିବାକୁ ମଧ୍ୟ ମୋତେ ଭଲ ଲାଗେ ତାଙ୍କ ବିଷୟରେ ଯେତେ କହିଲେ ମଧ୍ୟ କମ୍ ତାଙ୍କୁ ସେମିତି ହିଁ ମୋତେ ଭଲ ଲାଗେ